ଖେଳ ହେଉଛି ମନୁଷ୍ୟର ଏକ ମୁଖ୍ୟ ଆବଶ୍ୟକ ଜିନିଷ ଖେଳ ଖେଳିବା ଦ୍ଵାରା ମନୁଷ୍ୟର ପ୍ରତ୍ୟେକ ମାଂସପେଶୀ ଅଙ୍ଗପ୍ରତ୍ୟଙ୍ଗ ସବୁକିଛି ଠିକ୍ ରୂପେ କାର୍ଯ୍ୟକାରୀତା କରିଥାଏ ରକ୍ତର ସଞ୍ଚାଳନ ମଧ୍ୟ ଠିକ୍ ରୂପେ ହୋଇଥାଏ ବିଭିନ୍ନ ପ୍ରକାର ଖେଳ ରହୁଅଛି ଯାହାକି ମନୁଷ୍ୟ ଖେଳ ଖେଳିଥାଏ ଏହି ଖେଳ ଖେଳିବା ଦ୍ଵାରା ସେମାନଙ୍କର ଶରୀରରେ ଥିବା ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗ ସବୁକିଛି ଠିକ୍ ରୂପେ କାର୍ଯ୍ୟକରିଥାଏ ଏବଂ ମାନସିକର ପ୍ରସାର ମଧ୍ୟ କିଛି ହୋଇନଥାଏ ଯାହାଫଳରେ ମାନସିକ ସୁସ୍ଥତା ଆସେ ଏବଂ ଶାରୀରିକ ସଦାବେଳେ ସୁସ୍ଥ ସବଳ ହୋଇ ରୁହନ୍ତି ଖେଳ ଖେଳିବାଦ୍ଵାରା ମନୁଷ୍ୟ ସଦାବେଳେ ସୁସ୍ଥସବଳ ଏବଂ କାମ କରିବାପାଇଁ ସଦାବେଳେ ଆଗ୍ରହ ହୋଇ ରହିଥାଏ ଏହା ମନୁଷ୍ୟ ପାଇଁ ନିତାନ୍ତ ଆବଶ୍ୟକ ମନୁଷ୍ୟର ଯେତିକି ଚିନ୍ତା କଷ୍ଟ ଦୁଃଖ ଥାଏ ଏହା ଏହି ଖେଳ ଖେଳିବାଦ୍ଵାରା ନିଜର ଶାରୀରିକ ଶାରୀରିକ କରିବାଦ୍ୱାରା ମାନସିକ ମଧ୍ୟ ଚିନ୍ତା ଦୂର ହୋଇଥାଏ ତେଣୁକରି ଖେଳ ଏବଂ ଶାରୀରିକ ମାନସିକ ସୁସ୍ଥତାରେ ମୁଖ୍ୟ ଯୋଗଦାନ ରୂପେ କାମ କରିଥାନ୍ତି